ହଁ ମୁଁ ଭାବୁଛି କି ରାସାୟନିକ କୀଟନାଶକ ଔଷଧ ବର୍ତ୍ତମାନ ମାଟିକୁ ନଷ୍ଟ କରୁଛି କାରଣ ପୂର୍ବରୁ ଯେତେବେଳେ ଏବେ ସିନା ଆମେ ମାନେ କୀଟନାଶକ ଔଷଧ ରାସାୟନିକ ସାର ପ୍ରୟୋଗ କରିଦେଉଛେ କିନ୍ତୁ ମାଟିରେ ଯେଉଁ ଉପକାରୀ ଜୀବ ଅଛନ୍ତି ଯେଉଁ ଅଣୁଜୀବ ଅଛନ୍ତି ସେଗୁଡ଼ାକ ମରିଯାଉଛନ୍ତି ଆମର ଯେଉଁମାନେ ଉପକାରୀ ଜୀବ ଅଛନ୍ତି ମାଟି ଦିନକୁ ଦିନ ଦୁର୍ବଳ ହୋଇଯାଉଛି ଆଉ ମାଟିର ଯେଉଁ ଶକ୍ତି ଅଛି ଯେଉଁ ଜୀବନୀଶକ୍ତି ଅଛି ସେଇଟା ମଧ୍ୟ କମିଯାଉଛି ଆଉ ପୂର୍ବରୁ ଏମିତି ମାନେ ଅବଶ୍ୟ ଉତ୍ପାଦନ କମ ଥିଲା କିନ୍ତୁ ମାଟିର ଶକ୍ତି ବା ଜୀବନୀଶକ୍ତି ଯଥେଷ୍ଟ ଅଧିକ ଥିଲା ଆଉ ରାସାୟନିକ ସାର ପ୍ରୟୋଗ ଦ୍ୱାରା ଆମ ମାଟିର ତ ଜୀବନୀଶକ୍ତି କମୁଛି ଏବଂ ସେଇ ମାଟିରେ ଆମେ ଯେଉଁ ଶସ୍ୟ ଉତ୍ପାଦନ କରୁଛେ ସେ ଶସ୍ୟ ଉତ୍ପାଦନ ମଧ୍ୟ ଆମ ପାଇଁ ଆମର ଯେଉଁ ଆ ମାନେ ଯେଉଁ ବୟସ ସୀମା ଯେଉଁ ଆୟୁ ସୀମା ସେଇଟା ମଧ୍ୟ କମିକମି ଯାଉଛି ଆଉ ଦିନକୁ ଦିନ ମାଟିର ସ୍ଥିତି ମଧ୍ୟ ଖରାପ ଆଡ଼କୁ ଗତି କରୁଛି